ହ୍ୟାଲୋ ରେନ୍ବୋ ରେଷ୍ଟୁରାଣ୍ଟରୁ କହୁଛନ୍ତି ହଁ ମୁଁ ଯେଉଁ ଅର୍ଡ଼ର କରିଥିବା ଖାଦ୍ୟ ଭାତ ଡାଲି ଆଉ ଭଜା ତାକୁ ଦୟାକରି ଟିକେ ଆପଣ ଇନ୍ସୁଲେଟେଡ଼ ବ୍ୟାଗ ଦ୍ୱାରା ପ୍ୟାକିଂ କରିବେ ପଠାଇବେ କାରଣ ଘରକୁ ଆସିଲାବେଳକୁ ଜିନିଷଟା ଥଣ୍ଡା ହେବାର ଥଣ୍ଡା ହେବାର ଚାନ୍ସ ବହୁତ ରହିଯାଉଛି ସେଥିପାଇଁ ଜିନିଷଟା ଆପଣ ଦୟାକରି ମୋତେ ଟିକେ ଇନ୍ସୁଲେଟେଡ଼ ବ୍ୟାଗ ଦ୍ୱାରା ପ୍ୟାକିଂ କରି ଘରକୁ ପଠାଇବେ ହେଉ ହେଉ ଧନ୍ୟବାଦ